ଭାଇ ଭଲ୍ ଭାଇ କେନ୍ତା କାଣା ନବ କୁହ

ଏନ୍ତା କେନ୍ତା ବହୁତ୍ ପ୍ରକାର୍ ଏଥର୍ ବ୍ରାଣ୍ଡ ବ୍ରାଣ୍ଡ କପଡ଼ା ଆସିଛେ ମସ୍ତ ମସ୍ତଟା ଯେନ୍ତାକି ଆମର୍ ଫେମଶ୍ ଇଣ୍ଡିଆ ଆକ୍ଟର୍ ହେନ୍ତା କପଡ଼ାମାନେ ଆସିଛେ ଦେଖ

ନାଇଁ ନାଇଁ ବ୍ରାଣ୍ଡ୍ କପଡ଼ା ଦେଖ କଷ୍ଟଲି କପଡ଼ାମାନେ କାଣା କି ଯେନ୍ତା ଶସ୍ତାଠାରୁ ଟିକିଏ ଅଲଗା ବୁଝିଲ ତ ଯେନ୍ତା ମାନେ ମାର୍କେଟ୍ ମିଲ୍ସି କମ୍ ପଇସାନେ ଆର୍ ଯେନ୍ତାକି ଖରାପ୍ ହେଇଯାଏସି ଏବେ ମନେକର ପଇସା ଦେଇ କିଣ୍ବ ବୋଲେ ଭଲ୍ଟା ପାଇବ ହଏ ହଏ ହଏ ଦେଖ କେନ୍ତା ବନ୍ହି ଆ ଅଛେ ଏଟା ପ୍ରାଇସ୍ ଏଇଟା ଟିକେ ସ୍କାନର୍ କରିବ ବୋଲେ କେତେ ଅଛେ ଯେ ହଁ ଏଇଟା ତମ୍କୁ ପଡ଼ିଯିବା ଟଙ୍କା ଛଅହଜାର୍ ଗୋଟେ ହଏ ଦେଖ ହଁ ହଁ ହଁ ଦେଖ ବହୁତ୍ ପ୍ରକାର୍ ଅଛେ ତୁମେ ପହେଲା ବାଛିଦିଅ କେନ୍ କେନ୍ କପଡ଼ା ନବ ବୋଲେ କେନ୍ଟା ତମ୍କେ ଭଲ୍ ଲାଗୁଛେ କେନ୍ଟା ତମ୍କୁ ସୁଟ୍ କର୍ବା ସେ କପଡ଼ାମାନେ ତୁମେ ଦେଖ ଦେଖ୍ମା ତାପରେ ହଁ ହଁ ଦେଖ ଏଇଟା ଗୋଟେ ନୂଆ ବ୍ରାଣ୍ଡ୍ର କପଡ଼ା ଗୋଟେ ଆସିଛେ କେନ୍ତା ଅଛେ ଟିକେ ଦେଖ ଏଇଟା ଆମର୍ ସେ ଇ ବ୍ରାଣ୍ଡ୍ର ଗୁଟେ ଏବେ ଗୋଟେ ନେଇ ବାହାରିଛେ କାଏଁ ନିୟୁ ହଁ ହଁ ନିୟୁ ବ୍ରାଣ୍ଡ୍ର ଗୋଟେ ଦେଖ ଦେଖ

ହଏ ଦେଖ ଭଲ୍ ଅଛେ ତାର୍ ତୁମେ ଟ୍ରାଏ କରି ଦେଖ ଟ୍ରାଏ କର୍ବାକେ ପଇସା ଲାଗୁଛି ଟ୍ରାଏ କରି ଦେଖ ଯଦି ଭଲ୍ ଲାଗୁଛେ ବୋଲେ ନବ ନହେଲେ ନାଇଁ ଆରୁ ହଏ ହଏ କେତେଟା ବାଛିଦିଅ ଆରୁ ନେଇକି ଦେଖ ତମକେ ସୁଟ୍ କରୁଛେ ବୋଲେ ରଖିନେବା ହଏ ଗୋଟେ ଗୋଟେ ହେନ୍ତା ରହିସି ନା ଗୋଟେ ଟାଇଟ୍ ଥିସି ଗୋଟେ ଢିଲା ଥିସି ଆର୍ ତ ନାଇଁ ବି ଥାଏ ସେନ୍ତା ଏଟା କମ୍ପାନୀ ନି ଆସୁଛି ଆମେ ହେଲେ ବନେଉଛୁ ଯେ ଭଲ୍ ଥିବା ଯେ କମ୍ପାନୀଟା ହେନ୍ତା ଗୋଟେ ଗୋଟେ ରହିସି କାଁ ହଁ ଠିକ୍ ହେବା ଭଲ୍ ଅଛେ ଦେଖ ପୁଣି ସୁଟ୍ ବି କରୁଛେ ହଁ ହଁ କେନ୍ତା କି ଦୁଇଟା ପ୍ୟାଣ୍ଟ୍ ଆରୁ ହଁ ହଁ ହଁ ଏଟା ତମର୍ଟା ଛଅ ଛଅ ବାର ପାଞ୍ଚ ତମର୍ଟା ଷୋହଳ ହଜାର ହେଲା ଭାଇ ହଁ ଫୋନ୍ପେ' କରିଦେଲେ ବି ଚଲ୍ବା କ୍ୟାସ୍ ଦେଲେ ବି ଚଲ୍ବା ହଁ ହଁ ଠିକ୍ ଅଛି ହଁ